ଆମର ସ୍ମରଣୀୟ ହେଲା କୋରାନା ଆମର ଯେତେବେଳେ କୋରୋନା ଆସିଥିଲା ସେତେବେଳେ ଆମକୁ ବହୁତ ଦୁଃଖ ଦୁର୍ଦଶା ଭୋଗିବା ପାଇଁ ପଡ଼ିଥିଲା କାରଣ କୋରୋନା ଯେତେବେଳେ ହେଲା ଆମେ ସାଙ୍ଗ ହୋଇ ଏକାଠି କେବେ ବସି ପାରିଲେ ନା କଥା ହୋଇ ପାରୁନା ଏମିତି ବିଭିନ୍ନ ପ୍ରକାର ହୁଏ କିନ୍ତୁ ଆମକୁ ଯଦି କୌଣସି ସାଧାରଣ ରୋଗ ହେଲା ତେବେ ଆମେ ମେଡ଼ିକାଲ ଯିବାକୁ ବି ଭୟ ଲାଗେ କାଳେ ମେଡ଼ିକାଲରେ ଆମକୁ କହିବେକି ୟାକୁ କୋରାନା ହୋଇଛି ଏମିତି ଲୋକ ଘୃଣା କରିବେ ଏମିତି ଭାବରେ ଆମକୁ ବହୁତ ଭୟ ଆସେ ଆଉ କୋରୋନା ଟାଇମିରେ ଖାଦ୍ୟ ପେୟ ଏମିତି ବହୁତ କିଛି ଅସୁବିଧା ହୋଇଛି କାହିଁକି ନା ଖାଦ୍ୟ ଠିକ୍ସେ ବି ମିଳେନି ବାହାରୁ ଲୋଲୋକ ଖାଦ୍ୟ କିଣିକି ଖାଇପାରନ୍ତିନି ଏମିତି ପିଲାମାନେ ବି ପାଠ ପଢ଼ି ପାରନ୍ତିନି କୋରୋନା ଟାଇମିରେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି